ରୋଷେଇ ଘରେ ମୂଷା ଦାଉରୁ ରକ୍ଷାପାଇବା ପାଇଁ ଏବଂ ଅସରପା ଦାଉରୁ ରକ୍ଷାପାଇବା ପାଇଁ ଆମେ ରୋଷେଇ ଘରର ଖାଦ୍ୟ ସାମଗ୍ରୀ ଗୁଡ଼ିକ ଉଚିତ ସ୍ଥାନରେ ରଖିବା ଯେଉଁଭଳିକି ମୂଷା ହେଉ କିମ୍ବା ଅସରପା ହେଉ ସେହି ସ୍ଥାନରେ ପହଞ୍ଚି ପାରିବନାହିଁ ଆଉ ଆମର ଶୌଚାଳୟରେ ଯେଉଁ ସବୁ ଜିନିଷ ଆମର ରୁହେ ସାବୁନ ତେଲ ସାମ୍ପୋ ବାଲ୍ଟି ମଗ୍ ଏସବୁ ମଧ୍ୟ ଆମେ ଉଚିତ ସ୍ଥାନରେ ରଖିବା ଯେପରିକି ମୂଷା କିମ୍ବା ଅସରପା ସେହି ସ୍ଥାନରେ ପହଞ୍ଚି ପାରିବନାହିଁ